ନକ୍ଷତ୍ର ଓ ବ୍ରହ୍ମାଣ୍ଡ ଅଧ୍ୟୟନ କରି ଆମେମାନେ ବା ମୁଁ ବହୁତ କିଛି ଶିକ୍ଷା କରିପାରୁଛୁ ନକ୍ଷତ୍ର ହେଉଛି ତାରା ଜହ୍ନ ଏଇସବୁ ଆମର ନକ୍ଷତ୍ର ଓ ବ୍ରହ୍ମାଣ୍ଡ ସୂର୍ଯ୍ୟ ଗୋଟିଏ ସୂର୍ଯ୍ୟରେ ଆମ ଦିନରେ ଗୋଟିଏ ସୂର୍ଯ୍ୟରେ ଆମ ଦେଶ ପୁରା ଆଲୋକିତ ହେଉଛି ଆଉ ରାତିରେ ଝପିଝପି ତାରାମାନେ ବହୁତ ଅଛନ୍ତି ସେମାନଙ୍କ ଦ୍ୱାରା ଆମେ ଆଲୋକିତ ହଉଛୁ ଓ ଗୋଟିଏ ଚନ୍ଦ୍ରରେ ଆମ ଦେଶ ପୁରା ଆମ ପୃଥିବୀ ପୁରା ଆଲୋକିତ ହେଇଯାଉଛି ବହୁତ ତାରାମାନେ ଝିପିଝିପି କରନ୍ତି ଦିନରେ ମଧ୍ୟ ତାରା ଜହ୍ନ ଜହ୍ନ ଦେଖାଯାଉଛନ୍ତି କିନ୍ତୁ ଆମ ଆମେ ଦେଖିପାରୁନାହାନ୍ତି କାରଣ ସୂର୍ଯ୍ୟ ଥିବାରୁ ଆମେମାନେ ସୂର୍ଯ୍ୟ ସୂର୍ଯ୍ୟ ଆଲୋକ ଦେଲେ ଆମେ ମାନେ କିଛି ଦେଖିପାରୁନାହାନ୍ତି ସୂର୍ଯ୍ୟ ଗୋଟେ ବ୍ରହ୍ମାଣ୍ଡ ସୂର୍ଯ୍ୟ ଥିଲେ ସୂର୍ଯ୍ୟ ହେଇ ସକାଳର ଆଧାର ଶକ୍ତିର ଆଧାର ସୂର୍ଯ୍ୟରେ ଲୋକମାନେ ବଞ୍ଚନ୍ତି ଲୋକମାନଙ୍କର ଲୋକମାନଙ୍କର ଆଲୋକ ଦରକାର ରାତିରେ ତାରା ଜହ୍ନ ଥିବାରୁ ଆମମାନଙ୍କୁ ଶୀତଳ ଦେଇଥାଏ ଆଉ ସୂର୍ଯ୍ୟ ଥିଲେ ଆମର ଗରମ ଟିକେ ଉଷ୍ମ ଦେଇଥାଏ ଆମ ଦେହରେ